ଯଦି ଆପଣଙ୍କର କିଛି ଅସୁବିଧା ଥିଲା ତାହେଲେ ଆପଣ ଅନ୍ୟ କ୍ୟାବକୁ ପଠେଇ ପାରିଥାନ୍ତେ

ଆପଣ ଯଦି ନ ଆସିବେ ମୋତେ ମନା କରିଦେଇ ପାରିଥାନ୍ତେ ଆପଣ ମନା ନ କରି ଆପଣ ମୋତେ ହଇରାଣ କଲେ ଏମିତି କ'ଣ ପାଇଁ କଲେ ଏମିତି ଆଉ ଆଗକୁ କେବେ ବି କରିବେନି କି କାହାକୁ ହଇରାଣ କରିବେନି ଆପଣ ଏବେ ଆସିବେ ନା ଆସିପାରିବେନି କୁହନ୍ତୁ ଯଦି ନ ଆସିପାରିବେ ତାହେଲେ ଅନ୍ୟ କ୍ୟାବକୁ ପଠେଇ ଦିଅନ୍ତୁ ତୁରନ୍ତ